ଆମ ଅଞ୍ଚଳରେ ପ୍ରାକୃତିକ ସମ୍ପଦ ହେଉଛି ଜଳ ଯାହାକି ମହାନଦୀରୁ ଆଣି ଏକ୍ବାଗାର୍ଡ଼ ଫିଲ୍ଟରେ ଲଗାଇ ବିଭିନ୍ନ ଦୋକାନ ମାନଙ୍କୁ ପାଉଚ ଏବଂ ବୋଟଲ୍ ସାହାଯ୍ୟରେ ବିକ୍ରି କରୁଛନ୍ତି ସବୁ ଦୋକାନମାନଙ୍କୁ ସପ୍ଲାୟ କରୁଛନ୍ତି